ଆମେ କଲ୍ମି ବଏଲେ ତ ଖାଲି ବେଶି କରି ଆମ୍ବ ଗଛ୍କେ କରିଛୁ ସେଟାର୍ ବିହନ୍ ଜାନିଛୁ କଲ୍ମି ଆମ୍ବ୍ ଗଛ୍ ବଲିକରି ସେ ଗଛ୍କେ ଲଗେଇ କରି ଜଲ୍ଦି କରି କାଣାକି କଲ୍ମି ଆମ୍ବ ଗଛ୍ ଟିକେ ଜଲ୍ଦି ହେସି ଆର୍ ବରଷ୍ କ କଲ୍ମି ଆମ୍ବ ଗଛ୍ ଦୁଇ ଥର୍ ଫଲ୍ସି ସେଟା ସେ ମୁଞ୍ଜି ତ ଆନିକରି ଆମେ ତ ନେଇଁ ଡାଇରେକ୍ଟ୍ ଆମେ ଗଛ୍ ଆନୁଛୁ ସେଟାକେ ଯୋଗଉଛୁ ଯେନ୍ଟାକି ଜଲ୍ଦି ଟିକେ ହଉଛେ ଆଉ ଆମ୍କୁ ଜଲ୍ଦି ସେ ଆମ୍ବ୍ ଉମାଟା ମିଳି ଯାଉଛେ କଲ୍ମି କର୍ବାଟା ବହୁତ୍ ସହଜ୍ ବି ଆଏ ଯେ ଇନ ଯେନ୍ତା ଶିଖିଚୁ ଆମେ ନିଜେ ବି କଲ୍ମି କରିହେବା ଯୁଡ଼େ ଗଛ୍ ଗୁଟେ ଗଛର୍ ଡାହିକେ କାଟି ଦେଇ କରି ଆଉ ଗୁଟେ କଛର୍ ଖଣେ ଡ଼ାହିଁକେ ସେନ ଯଦି ଆମେ ସାଙ୍ଗେ ଲଗାମା ଆର୍ କିଛି ଗୁଟେ ଜିନିଷ୍ ଅଛେ ସେଟା ତ ଭୁଲି ଯାଇଚେଁ ସେ ଜିନିଷ୍କେ ଲଗେଇ ଦେଲେ ସେଟା ଯେତେବେଲେ ଦୁଇ ଜଣ ମିଶି ଯାଏସନ୍ ସେନୁ ଯେନ୍ ଫଲ୍ଟା ବାହାରିସି ସେଟାକେ କଲ୍ମି ଆମେ କହେସୁଁ ଆମର୍ ଭାଷାଥି କଲ୍ମି ବଏଲେ ହେଟା ଏ ଆଉ ମଞ୍ଜିଟା ଆମେ ବଜାରୁ ଘିନି ଆନ୍ସୁ କଲ୍ମି ଯେନ୍ତା କହେସନ୍ କଲ୍ମି ଆମ୍ବ ଗଛ୍ କଲ୍ମି ଲେମ୍ବୁ ଏନ୍ତେ ବଏଲେ ସେ ସବୁକେ ଆମେ କର୍ସୁ